ହଁ କୁହନ୍ତୁ ଆପଣ ସିକ୍ୟୁରିଟି ଗାର୍ଡ଼ କେଉଁଠି ଅଛନ୍ତି କ'ଣ ପାଇଁ ଫୋନ କରିଥିଲେ

କ'ଣ ପାଇଁ ଫୋନ କରିଥିଲେ

କେଉଁଠି ଥିଲ କ'ଣ କହୁନାହାନ୍ତି କି କାମ ଥିଲା କୁହନ୍ତୁ

କି କାମ ଥିଲା ମୋ ପାଖରେ ଆଚ୍ଛା ଆପଣଙ୍କର ବୟସ କେତେ

ଆଗରୁ କେବେ କେଉଁଠି କାମ କରିଛନ୍ତି ତା'ର ଏକ୍ସପରିଏନ୍ସ କେଉଁ ଜାଗାରେ କାମ କରିଥିଲେ ଅନୁଗୁଳରେ କରିଥିଲେ ଆପଣଙ୍କର ଯେଉଁ ଆଇ ଡି ପୃଫ୍ ସବୁ ଠିକ୍ ଅଛି ତ ଠିକ୍ ଠିକ୍ ଭାବେ ଠିକ୍ ଭାବେ ସବୁ ଆଣିଛନ୍ତି ତ ଡକ୍ୟୁମେଣ୍ଟ ସବୁ ଆଣିଛନ୍ତି ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା କି ଭୋଟର୍ ଆଇ ଡି ଆପଣଙ୍କର ଆପଣ ଆଗକୁ ସେଇ ଗୋଟେ ଜାଗାରେ ଆଗରୁ କରିଥିଲେ ନା ଅଲଗା ଜାଗାରେ କେଉଁଠି କରିଥିଲେ ଯେଉଁ ତିନି ବର୍ଷ ଏକ୍ସପରିଏନ୍ସ

ଆପଣଙ୍କର ସ୍ୱାସ୍ଥ୍ୟ ସିକ୍ୟୁରିଟି ଗାର୍ଡ଼ ରହିବେ ସେମିତି ଟିକେ ଦରକାର ନା ଆଉ ସ୍ୱାସ୍ଥ୍ୟ ଦରକାର ନା ଆଉ ୱେଟ୍ କେତେ ଏଇଟି ଫାଇପ୍ କେ ଜି ଆଉ ଶୁଣନ୍ତୁ ଆଉ ଗୋଟେ କଥା ହେଉଛି ବିନା କାରଣରେ ଆପଣଙ୍କର ଛୁଟି ନାହିଁ ଯଦି ସେମିତି ଗୋଟେ ବାହାନା କରି ଆପଣ ଛୁଟି ନେଇ ପଳାଇବେ କହିବେ ମୋର ଦେହ ଖରାପେ ଅସୁସ୍ଥ ଢ଼ିଙ୍କି ବଗ ସେମିତି ନାହିଁ ବିନା କାରଣରେ ଛୁଟି ନାହିଁ ଯେହେତୁ ଆପଣ ଗୋଟେ ଆପାର୍ଟମେଣ୍ଟ ଦାୟିତ୍ୱରେ ରହୁଛନ୍ତି ଏସବୁ କଣ୍ଡିସନ୍ରେ ଆପଣଙ୍କୁ ରାଜି ହେବାକୁ ପଡ଼ିବ ବିନା କାରଣରେ ଛୁଟି ନାହିଁ ଆପଣଙ୍କର ଡକ୍ୟୁମେଣ୍ଟ ଠିକ୍ ଭାବରେ ଥିବା ଦରକାର ଆପଣ ସେ ଯେଉଁଠି କାମ କରିଥିଲେ ତା'ର ଏକ୍ସପରିଏନ୍ସ ସାଟିଫିକେଟ୍ ଫାଟିଫିକେଟ୍ ଦେଇଛନ୍ତି ସେମାନେ ଆଚ୍ଛା

ଆପଣ ଏବେ ଅଛନ୍ତି ସେ କେଉଁଠି ଅଛନ୍ତି ନାହିଁ ଭୁବେନେଶ୍ୱରରେ ଅଛନ୍ତି ଭୁବେନେଶ୍ୱର କେଉଁ ଜାଗାରେ ଅଛନ୍ତି

ହଉ ନାହିଁ ସେ ସେ ଯେଉଁ ଜିନିଷ ଆମେ କହିଲୁ ଆପଣଙ୍କର ଡକ୍ୟୁମେଣ୍ଟ ଆଉ ଏ ଯେଉଁଟା ହେଲା ବିନା କାରଣରେ ଆପଣ ଛୁଟି ନେବେ ନାହିଁ ଏଇ ଯେଉଁ ଜିନିଷ ଆପଣଙ୍କୁ ସବୁ ଧ୍ୟାନ ଦେବାକୁ ପଡ଼ିବ ଆଉ ଗୋଟେ କଥା ହେଉଛି ଆପଣଙ୍କର ଯେଉଁ ଡ୍ୟୁଟି ଟାଇମ୍ଟା ସେଇଟା ସିନ୍ସିଅର୍ଲି କରିବାକୁ ପଡ଼ିବ ନ ହେଲେ ଆପଣଙ୍କ ଡ୍ୟୁଟି ଡ୍ୟୁଟିଟା ଆପଣଙ୍କ ଟାଇମ୍ ଥିବ ଦେଖିଲା ବେଳକୁ ଆପଣ ଯାଇ କେଉଁଠି ବସିକି ଚା' ପିଉଥିବେ କେଉଁଠି ଯାଇକି ବସି କରି କାହା ସାଙ୍ଗରେ ଗପୁଥିବେ ଯେଉଁ ଡ୍ୟୁଟି ଟାଇମ୍ଟା ଆପଣ ପୁରା କନ୍ଷ୍ଟାଟ୍ଲି ସେଇ ଜାଗାରେ ହିଁ ଡ୍ୟୁଟି କରିବାକୁ ପଡ଼ିବ ହଁ ଆଉ ଗୋଟେ